ମୁଁ ଗୋଟିଏ ଫ୍ଲିପ୍ କାର୍ଡ଼ ଆପ୍ରେ ୱାଲେଟ୍ ଟଙ୍କା ଫେରସ୍ତ ପାଇଁ ଫ୍ଲିପ୍କାର୍ଟ କର୍ମଚାରୀଙ୍କୁ ଫୋନ ମାଧ୍ୟମରେ ବ୍ୟବହାର ପ୍ଲାଟ୍ଫର୍ମ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲି ଓ ଥିବା ଆକାଉଣ୍ଟକୁ ପଇସା ମଧ୍ୟ ଫେରାଇଥିଲି